ବୌଦ୍ଧ ଜିଲାରେ ଲୋକପ୍ରିୟ କିଛି ସ୍ଥାନୀୟ କ୍ରିଡା ହେଉଛି କ୍ରିକେଟ୍ ଆଉ ଫୁଟ୍ବଲ୍ ଏଠାରେ ସବୁଆଡ଼ର ପିଲାମାନେ ଆସି କ୍ରିକେଟ୍ ଖେଳନ୍ତି ଓ ପିଲାମାନେ ସମସ୍ତଙ୍କୁ ଡାକି ଏକାଠି କରିଥାନ୍ତି କ୍ରିକେଟ୍ ଖେଲ୍ବାର୍ଲାଗି ଆଜିକାଲି ସବୁ ଖେଳ ହେଲେ ଇଣ୍ଟର୍ନେଟ୍ ମାଧ୍ୟମରେ ଜାଣିକି ଖେଳୁଛନ୍ତି ପିଲାମାନଙ୍କୁ ଶୁଣିବାକୁ ଖେଲିବାର ଲୋକମାନେ ଏକାଠି ହୁଅନ୍ତି ଏଠାରେ ବର୍ଷକୁ ଥରେ ଶୀତଦିନେ ଟୁର୍ନାମେଣ୍ଟ୍ ହୋଇଥାଏ ଟୁର୍ନାମେଣ୍ଟ୍ରେ ସବୁଆଡେ ଲୋକମାନେ ଏକାଠି ହୁଅନ୍ତି ପିଲାମାନେ ଇଣ୍ଟର୍ନେଟ୍ ମାଧ୍ୟମରେ ଜାଣିପାରୁଛନ୍ତି ସବୁଆଡୁ ବହୁ ଲୋକ ଏକାଠି ହୋଇ କ୍ରିକେଟ୍ ଖେଲ୍ବାର୍ଲାଗି ଆସୁଛନ୍ ବିଭିନ୍ନପ୍ରକାର ଟିମ୍ର ନା ମଧ୍ୟ ଦେଇଚନ୍ ସବୁଆଡୁ ଲୋକମାନେ ଦେଖ୍ବାର୍ଲାଗି ବି ବହୁତ୍ ସଂଖ୍ୟକ ଦର୍ଶକ ଆସୁଛନ୍ତି ବିଭିନ୍ନପ୍ରକାର ଖାଦ୍ୟ ମଧ୍ୟ ବିକ୍ରି ହେଉଛି ଖାଇବାର୍ଲାଗି ବୌଦ୍ଧ୍ ଜିଲ୍ଲାରେ ଫୁଟ୍ବଲ୍ କ୍ରିକେଟ୍ ଖେଲ୍ବାର୍ଲାଗି ଆମର୍ ଉପ୍ର ଲେବୁଲ୍କେ ଯିବାର୍ଲାଗି ଜିଲ୍ଲା ସ୍ତରୀୟ ପ୍ରାଇଜ୍ ପାଏବାର୍ଲାଗି ଛୁଆମାନେ ବହୁତ୍ ଚେଷ୍ଟା କରୁଛନ୍ ବିଭିନ୍ନପ୍ରକାର୍ ସ୍କୁଲ୍ରୁ ମଧ୍ୟ କ୍ରିକେଟ୍ ଟିମ୍ରେ ଯାଉଛନ୍